ଦେଖନ୍ତୁ ଜଣେ ଚିତ୍ରକର ପ୍ରଥମେ ଚିତ୍ରକରିବା ଆରମ୍ଭ କଲେ ନିଜେ ତୁଳି ଧରି ଶିଖିନଥାଏ ତୁଳି ଧରିବାକୁ ସମୟ ଲାଗେ ତୁଳି ଧରିପାରିଲା ପରେ ସେ ପୁଣି କଲର ଦିଏ କଲର ଦେଖି ଦେଲାପରେ କଲର କେଉଁ କଲର କାହାକୁ ଚୁଜ ତାକୁ ବି ତାକୁ ସମୟ ଲାଗେ ଯଦି ସେ ଜଣେ ଭଲ ଚିତ୍ରକର ହବାକୁ ଚାହେଁ ତେବେ ପ୍ରଥମରୁ ସେ ନିଜକୁ ମାର୍ଜିତ କରି ତୁଳି ଧରି ଶିଖିବାଠାରୁ କେଉଁ ରଙ୍ଗ କାହାକୁ ଦବା ଦରକାର ଆବଶ୍ୟକ ତାକୁ ଦବା ଦରକାର ଏବଂ ନିହାତି କମରେ ଭଲ ଚିତ୍ରକର ହବାପାଇଁ ତାର ଅଧ୍ୟବସାୟ ଥିବା ଦରକାର ଦିନକୁ ଦୁଇ ଚାରିଘଣ୍ଟା ପ୍ରାକ୍ଟିସ୍ ନିହାତି ଅଭ୍ୟାସ କରିବା ଦରକାର